କୀଟନାଶକ ରାସାୟନିକ କୀଟନାଶକ ଦ୍ୱାରା ମାଟି ନଷ୍ଟ ହେଉଛି ଯିଏ ଆମମାନଙ୍କର ଯିଏ ଆମମାନଙ୍କର ହେଉଛି ମାଟି ନଷ୍ଟ ହେଉଛି ଯାହା ଫଳରେ କିି ଯାହାଫଳରେ କିି ଚାଷ ଭଲସେ ହୋଇପାରିବ ଯାହାଫଳରେ କିି ଚାଷ ଭଲ ଭାବରେ ହେଇପାରେ ନାହିଁ ଏବଂ ଚାଷ ଭଲ ସେ ନପାରିବାରୁ ଅନେକ ଲୋକ ଦରିଦ୍ର ଲୋକ ଉପାସରେ ରହିବାକୁ ପଡ଼ୁଛି ଯାହାଫଳରେ କିି କୀଟନାଶକ ସହିତ ଦ୍ୱାରା ଆମ ଗାଁରେ ବହୁତ କ୍ଷତି ଶରୀରର ବହୁତ କ୍ଷତି ହେଉଛି କୀଟନାଶକ ଔଷଧ ଦ୍ୱାରା ସେଇ ଧାନ ଗଛଗୁଡ଼ିକ ଧାନ ହେବା ସାର ଗୁଡ଼ିକ ଦିଆଯାଏ ତା ସେ ଚାଷ ଭଲ ହେଉ ନାହିଁ ଏ ଟଙ୍କା ନଷ୍ଟ ହେବା ଦ୍ୱାରା ଚାଷ ଭଲ ଭାବରେ ହେଇପାରେ ନାହିଁ ଯାହାଫଳରେ କି ଧାନ ଉତ୍ପାଦିତ ହେଇପାରେ ନାହିଁ ଧାନ ଉତ୍ପାଦନ ହେବା ଦ୍ୱାରା ଲୋକ ଖାଇବାକୁ ପାନ୍ତି ଯାହାଫଳରେ କି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ଡ଼କ୍ଟରକୁ ଅନେକ ଲୋକଙ୍କୁ ରହିବାକୁ ପଡ଼ୁଛିି ଲୋକ ଖାଇବାକୁ ମଧ୍ୟ ପାଉନାହାନ୍ତି ରାସାୟନିକ ସାର ନଦେଇ ଲୋକମାନେ ଯେଉଁ ପନିପରିବା ଚାଷ କରୁଛନ୍ତି ସେଥିରେ ଆଜି ଚାଷ ଯେଉଁ ମଞ୍ଜି ଯୋଗାଉଛନ୍ତି ଆଉ ତାପର ଦିନ ଇଞ୍ଜେକ୍ସନ ଦେଇକି ସେ ତାକୁ ବଡ଼ କରିକିରି ଆର ଦିନ ବଜାରରେ ବିକ୍ରି କରୁଛନ୍ତି ଯାହାଫଳରେ କି ଲୋକେ ତାକୁ କିଣି ନେଉଛନ୍ତି ଆଉ ଖାଇକି ବେମାରରେ ବେମାରରେ ପଡ଼ୁଛନ୍ତି ଯାହାଦ୍ୱାରା ଲୋକମାନଙ୍କ ଶରୀର ନଷ୍ଟ ହେଉଛି ରାସାୟନିକ ସାରା ପରିବର୍ତ୍ତେ ଲୋକେ ଯଦି ଖତ ବ୍ୟବହାର କରନ୍ତି ତାହେଲେ ଏହିପରି ଅସୁବିଧା ନହୁଅନ୍ତା ସାର ପ୍ରୟୋଗ ରାସାୟନିକ ସାରା ପ୍ରୟୋଗ ନକରିକି ଗୋବର ଖତ ଇତ୍ୟାଦି ପ୍ରୟୋଗ କରିବା ଉଚିତ୍ ଗୋବର ଖତ ପ୍ରୟୋଗ ଗୋବର ଖତ ପ୍ରୟୋଗ କରିବା ଦ୍ୱାରା ମାଟି ମଧ୍ୟ ନଷ୍ଟ ହେବ ନାହିଁ ଲୋକଙ୍କ ମଧ୍ୟ କିଛି ଅସୁବିଧା ହେବ ନାହିଁ ତେଣୁ ଲୋକମାନେ ରାସାୟନିକ ସାର ପରିବର୍ତ୍ତେ ଗୋବର ଖତକୁ ସାର ରୂପେ ବ୍ୟବହାର କରିବା ଉଚିତ୍ ଗୋବର ଖତ ବ୍ୟବହାର କରିବା ଦ୍ୱାରା ଲୋକଙ୍କର କିଛି ଅସୁବିଧା ହେବ ନାହିଁ ଏବଂ ସା ମାଟି ମଧ୍ୟ ନଷ୍ଟ ହେବ ନାହିଁ